ହ୍ୟାଲୋ ଆଜ୍ଞା ମୁଁ ତ ଘରେ ଅଛି ହଁ ହଁ ଯିବି କାଲି ନାଇଁ ନାନୀ ପଳାଇବି ମୁଁ ତ ସବୁ କାମ କରୁଛି ଯାଉଛି ତ ଠିକ୍ ଟାଇମ୍ ରେ ଯାଉଛି ସବୁ କାମ କରୁଛି ହଁ ହଁ ମୁଁ ଯିବି ଶୀଘ୍ର ମୁଁ ତ ଦେଖାଶୁଣା ଭଲସେ କରୁଛି ନା ତାଙ୍କର ସବୁ କାମ କରୁଛି ହେଲେ ମୁଁ ଏତେ ସମୟ ଯାଉଛି ଇଏ କରୁଛି ମୋତେ ଟିକିଏ ଅଧିକ ପଇସା ବି ବଢ଼ଉ ନାହାନ୍ତି ଟିକିଏ ପଇସା ବଢ଼ଉ ନାହାନ୍ତି ମୁଁ ସବୁ ମାସରେ ମୁଁ ସବୁ ମାସରେ ଠିକ୍ ସେ କାମ କରିବି ଆପଣଙ୍କ ଘରର ସବୁ କାମ କରିବା ଆଉ ଆପଣଙ୍କ ବାପାମାଆଙ୍କର ଯତ୍ନ ନେବା ଖାଇବାପିଇବା ତାଙ୍କ ଗାଧେଇବା ପୋଛାପୋଛି କରିବା ସେ ତ ଏକରେ ବୁଢ଼ାବୁଢ଼ୀ ତାଙ୍କୁ ଟେକାଉଠା କରିବା ସବୁ କରିବା ଆପଣଙ୍କ ବାପା ତ କେତେ କୁତ୍ରା ମୁତ୍ରା କରୁଛନ୍ତି ତାଙ୍କୁ ତାଙ୍କର କେୟାର କରିବା ସବୁ ତ ମୁଁ ହିଁ କରୁଛି ରୋଷେଇବାସ ବାସନକୁସନ ମଜ୍ଜା ସବୁକାମ ତ ମୁଁ ହିଁ କରୁଛି ଆଉ ପୁଣି କେଉଁ କାମଟା କରୁନିକି ହଁ ମୁଁ ଜାଣିଛି ଆପଣଙ୍କ ବାପାଙ୍କ ଦେହ ଭଲନାହିଁ ହେଲେ ମୋର ବି କାମ ଅଛି ମୋ କାମ ସରିଲେ ସିନା ମୁଁ ଯିବି କାମ ଆପଣଙ୍କ ବାପାଙ୍କର ଯତ୍ନ ନେବି ମୁଁ ସବୁକାମ ଠିକ୍ ସେ ଦେଖିଦେବି ଆପଣ ଚିନ୍ତା କରନ୍ତୁନି ମୁଁ ସବୁ କାମ ଠିକ୍ ସେ ଦେଖିଦେବି

ହଁ ଔଷଧ ସବୁ ସବୁ ଖାଇବାପିଇବା ଔଷଧ ସବୁ ତ ଠିକ୍ ଟାଇମ୍ ରେ ଦେଉଛି ସବୁ ଜିନିଷ କରିବା ଠିକ୍ ଟାଇମ୍ ରେ ହିଁ ଦେଉଛି ହଁ ହଁ ଅଣ୍ଟା ମାଲିସ ଗରମତେଲ କରିକି ଅଣ୍ଟା ମାଲିସ କରୁଛି ତାଙ୍କ ଔଷଧ ଲଗାଇଦେଉଛି ଆପଣଙ୍କ ମାଙ୍କର ବି ଦେହ ଖରାପଥିଲା ଯତ୍ନ ନେଉଛି ସବୁ କରୁଛି ହଁ ହଁ ଆପଣଙ୍କ ଆପଣ ଯେଉଁ ଯେଉଁ ମେଡ଼ିସିନ୍ କହିଥିଲେ ଯେମିତି ଯେମିତି ଯେଉଁ ଟାଇମ୍ ରେ ଦେବାପାଇଁ କହିଥିଲେ ସବୁ ଠିକ୍ ଠାକ୍ ଦେଉଛି ସବୁ ଠିକ୍ ଠାକ୍ କରୁଛି ହଁ ହଁ ଆପଣ କହିଥିଲେ ମୁଁ ମନେରଖିଛି ସବୁ ସିଜ କେବଳ ସିଝା ପରିବା ହିଁ ଦେଉଛି ସିଝା ଖାଇବାକୁ ହିଁ ଦେଉଛି ଭଲ ଭଲ ଅଂ ସୁ ସ୍ୱାସ୍ଥ୍ୟକର ଖାଇବା ହିଁ ତାଙ୍କୁ ଦେଉଛି ମୁଁ କିଛି ଇଆଡ଼ୁ ସିଆଡ଼ୁ ଖାଇବାକୁ ତାଙ୍କୁ ଦେଉନି ମୁଁ ଜାଣିଛି ତାଙ୍କ ଦେହଖରାପ ତାଙ୍କୁ କାଇଁ ଇଆଡ଼ୁ ସିଆଡ଼ୁ ଖାଇବାକୁ ଦେବି ହଁ ହଁ ସବୁକାମ ତ ମୁଁ କରୁଛି ଏହିଟା ବି ମୁଁ କରିଦେବି ମୁଁ ଜାଣିଛି ହଁ ହଁ ମୁଁ ସଫାକରୁଛି ସବୁଦିନ ସଫାକରୁଛି ଆପଣ ମୁଁ ଜାଣିଛି ଘରେ ବୁଢାବୁଢ଼ୀ ଦୁଇ ଜଣ ଅଛନ୍ତି ସେଥିଲାଗି ମୁଁ ସବୁଦିନ ହିଁ ଆପଣଙ୍କ ଘର ଭଲସେ ହିଁ ସଫାକରୁଛି ସବୁକାମ ସରିଲାପରେ ସବୁ ଭଲସେ ସଫାକରିକି କ୍ଲିନକରିକି ହିଁ ଆସୁଛି ହଁ ଯାହାବି ଅସୁବିଧା ହେବ ମୁଁ ଆପଣଙ୍କୁ କଲ କରିଦେବି ମୁଁ ଆଉ ମୋ କାମ ସାରିକି ମୁଁ ଯିବି ଆପଣଙ୍କ କତିକି ଆପଣଙ୍କ ଘରକୁ କାମ କରିବାପାଇଁ ହଉ ଠିକ୍ଅଛି ମୁଁ ରହୁଛି